ହଁ ଆଜ୍ଞା ଦୁକାନ୍ରେ ଅଛନ୍ କେ ହଁଁ ଯେ ମୁଇଁ ଡାଲୁଆ ଧାନ୍ ଟିକେ କରୁଛେଁ ତାର ହଁ ଯେ ତାର୍ ମାନେ କେନ୍ କେନ୍ଟା ଅଛି

ହଁ ସାର୍ ଗୁଟେ ବସ୍ତା ଆଣିଲେ ଅଢ଼େଇ ଯିବ କେଁ ହେଇଯିବା ଯେ ଡି ଏ ପି ଡି ଏ ପି ଆରୁ ଧାନ୍ ଉଠିଲା ପରେ ଯେନୁ ଏ ୟୁରିଆ କେତେ ଦିନ୍ପରେ ଦିଆହେବା ଏଇଟା ହଁ ହଁ ପଚାଶ ମିଶିକରି ଦେବାକେ ପଡ଼ବା ହଁ ହଁ ହଁ ହଁ ଠିକ୍ ଅଛେ ଆରୁ ସେଟା ଟିକେ ଅଛେ ବୋଲେ ଦେବ ସେ ଯେନ୍ ଧାନ୍ ଆମର ହେଉଛେ ଏ ମଞ୍ଜି ହେବାର୍ଟାକି ଟିକେ ଦେବ ଓଷଧ ଅଛି ବୋଲେ ହଁ ହଁ ମେଡ଼ିସିନ୍ ହଁ ହଁ ମେଡ଼ିସିନ୍ ବି ଦେବ ଆରୁ ଏଇଟା କୋବି ଟମାଟୋ ବାଇଙ୍ଗନ୍ ଟିକେ ଟିକେ ଜଗାଉଛେ ତ

ନାଇଁ ନାଇଁ ଏଇଟା ସେ ଏଇଟା କର୍ବା ଯେ ସେ କୋବି ବୋଲେ ୟୁରିଆ ମାରିବି କି ଆଗ ହଏ ଡି ଏ ପି ଡି ଏ ପି ଆଗ ଦେଇଦେଇ କରି କଲେ ହେବା ହଏ ଟିକେ ଭଲକରି କର୍ବାର ଅଛେ ଔଷଧପତର୍ ମାନେ କାଣ ଭଲ୍ଟା ଆଇଛେ ଔଷଧପତର୍ କାଣ ଭଲଟା ଆଇଛେ ହଁ ହଏ ବୋଲେ ସବୁ ଆନିକରି ଆସିବାର ନାଇଁ ବୋଲେ କେନ୍ତା କେନ୍ତା ଲାଗଲା ମୁଇଁ ଫୋନ୍ କରିଥିବି ତୁମେ କହିବ ଆରୁ ହଁ ହଁ ହଏ ମେଡ଼ିସିନ୍ ଟିକେ ଭଲ ନାଇଁ ଦେବାର୍ ସାର୍ ଟିକେ ଆନିଯିବାର ଅଛେ ରେଟ୍ କାଣା ଅଛି ଏବେ ହଁ ହଁ ସେଟା ଲାଗ୍ବା ତ ହଁ ହଁ ନାଇଁ କି କରିମ୍ ସେ ବୁଲୁଥିଲି ହଏ ହଏ ଠିକ୍ ଅଛେ ମୁଇଁ ତମକେ ଯିମି କେତେବେଳେ ଗୋଟେ ବାହାରିଲେ ହେବା ଫୋନ୍ କରିିବି ଗଲାଥି ଔଷଧପତର୍ ଟିକେ ଭଲ୍ଟା ଦେବ ଧାନ୍ କିଡ଼ା କିଡ଼ା ଟିକେ ଲାଗ୍ସି କିନେ ହୁଁ ହଁ ହଁ ହଁ ଆମର୍ ଏଇଟା ମାନେ ପାଞ୍ଚଶହ ପାଞ୍ଚଶହ ଔଷଧ ମନେ ଅଛି ତ କିଡ଼ାର୍ ଲାଗି ହଁ ସେ ଔଷଧ ମନେ ରଖିକି ରଖି ଦେଇଥିବ ଆଣ୍ବାର୍ ଅଛେ ହଁ ହଁ ଠିକ୍ ଅଛେ ଏନ୍ତା ମୁଇଁ ଭେଟ୍ମି ନା ହଁ ହଁ ଠିକ୍ ଅଛେ ଏନ୍ତା ହେଲେ ମୁଇଁ କହିବି ନା